ଆମର୍ ସରକାରୀ ହସ୍ପିଟାଲ ଯେମିତିକି ବହୁତ ଖରାପ ଥିଲା ଆଉ ସେମିତି ବହୁତ ଲୋକ ନା ପସନ୍ଦ କରସନ୍ ସେମିତି ନାଇଁ ଯେଉଁ ବୋଲସନ୍ ଆଉ ସେମିତି ଆକ୍ଚୁଆଲ୍ ଲୋକ ଜେକରେ ବହୁତ ଅସୁବିଧାରେ ପଡ଼ୁସନ୍ କାଣା କି ସେନ ଭଲ୍ ବ୍ୟବସ୍ଥା ନାଇଁନ ବହୁତ ଖରାପ କରିଥିସନ୍ ଅସ୍ଫଟିଆ କରିଥିସନ୍ ଲେକିନ୍ ଏହାଦେ ହସ୍ପିଟାଲଟା ପୁନରୁଦ୍ଧାର ହେଇଛେ ନୂଆ ହେଇକରି ବନା ହେଇଛେ ତ ଏହାଦେ ନୂଆ ନୂଆ ଫ୍ୟାସିଲିଟି ସେନ ଦେଉଛନ୍ ସବୁକୁ ବେଡ଼ମାନେ ମିଳିଯାଏ କିଏ ବି ତଲେ ନାଇଁ ଶୋଇବା କେନ୍ସି ପେସେଣ୍ଟ ବି ଆଉ ଇହାଦେ ଠିକ୍ ପ୍ରକାର ମେଡ଼ିସିନ୍ ବି ଦିଆ ହେଉଛେ ଖାନପାନର ବି ଧ୍ୟାନ ରଖୁଛନ୍ ଆଉ ଇହାଦେ ଭଲ୍ ଡକ୍ଟର ବି ଭଲ୍ ଚିକିତ୍ସା କରୁଛନ୍ ଭଲସେ ଦେଖୁଛନ୍ ରୋଗୀମାନଙ୍କୁ